ଦିନକୁ ଦିନ ସମୟ ବଦଳିବା ସହ ମଣିଷ ମଧ୍ୟ ପରିବର୍ତ୍ତନ ହେଉଛି ଯେମିତି କାଳକ୍ରମେ ସମୟ ଚକରି ଘୁରି ଚାଲିଛି ଠିକ୍ ସେମିତି ମଣିଷ ଜୀବନରେ ମଧ୍ୟ ପରିବର୍ତ୍ତନ ଦିନକୁ ଦିନ ବଢ଼ିବାରେ ଲାଗିଛି ଆଗକାଳ ଓଡ଼ିଶାର ଲୋକମାନଙ୍କ କଥାବାର୍ତ୍ତା ଚାଲିଚଳନ ବ୍ୟବହାର ବେଶପୋଷକ ଖାଇବା ଭଙ୍ଗି ସମସ୍ତ କିଛି ଅଲଗା ଥିଲା କିନ୍ତୁ ବର୍ତ୍ତମାନ ସେସବୁରେ ପରିବର୍ତ୍ତନ ଦେଖିବାକୁ ମିଳିଛିି ଠିକ୍ ସେହିପରି ଭାବରେ ଲୋକମାନଙ୍କର କେବଳ ବ୍ୟବହାର ଚଲିଚାଳନ ନୁହେଁ ତା'ସହିତ ତାଙ୍କ ଚିନ୍ତାଧାରା ଏବଂ ଭାବନାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ଆଗରୁ ଓଡ଼ିଶାର ଲୋକମାନେ ନାରୀମାନଙ୍କୁ ଅବଳା ଦୁର୍ବଳା ଭାବୁଥିଲେ ଏବଂ କହୁଥିଲେ ଝିଅ ଜନମ ଚୁଲି ମୁଣ୍ଡକୁ ଏବଂ ଝିଅମାନେ ଜନ୍ମ ନିଅନ୍ତି ଶାଶୁଘରକୁ ଯାଇ ସ୍ୱାମୀର ସେବା କରିବେ ଶାଶୁ ଶ୍ୱଶୁର ଦିଅର ନଣନ୍ଦଙ୍କ ଦେଖାଶୁଣା କରିବେ ତାଙ୍କର ଭଲ ମନ୍ଦ ବୁଝିବେ କିନ୍ତୁ ବର୍ତ୍ତମାନ ସେହି ଚିନ୍ତାଧାରା ଆଉ ତାଙ୍କ ମନ ଭିତରେ ନାହିଁ ବର୍ତ୍ତମାନ ଲୋକମାନେ ଶିକ୍ଷିତ ହେଲେଣି ଏବଂ ତାଙ୍କ ଚିନ୍ତାଧାରା ପରିବର୍ତ୍ତନ ହେଲାଣି ବର୍ତ୍ତମାନ ସେମାନେ ଜାଣିବାକୁ ପାଇଲେଣି ଯେ ଗୋଟେ ଝିଅ ସବୁକିଛି କରିପାରିବ ଯାହା ଗୋଟେ ପୁଅ କରିପାରୁଛି ଏବଂ ଆଗରୁ ସତୀଦାହ ପ୍ରଥା ଥିଲା ବାଲ୍ୟବିବାହ ଥିଲା ଯାହା ଫଳରେ ଗୋଟେ ଝିଅକୁ ଛୋଟବେଳୁ ବାହା ଦେଇ ଦଉଥିଲେ ଏବଂ ଶାଶୁ ଘରକୁ ପଠାଇ ଦେଉଥିଲେ ଯାହା ଫଳରେ ସେହି ଝିଅର ଜୀବନ ବର୍ବାଦ ହୋଇଯାଉଥିଲା ଏବଂ ସେ ତା'ର ଭବିଷ୍ୟତ ଗଢ଼ିପାରୁନଥିଲା କିନ୍ତୁ ବର୍ତ୍ତମାନ ସେ ବାଲ୍ୟବିବାହ ନାହିଁ କିମ୍ବା ସତୀଦାହ ପ୍ରଥା ନାହିଁ ଯେଉଁଥିରେ କିି ସ୍ୱାମୀ ମରିଗଲା ପରେ ସ୍ତ୍ରୀକୁ ମଧ୍ୟ ସେହି ନିଆଁରେ ପୋଡ଼ି ଦିଆଯାଉଥିଲା ଆଉ ସେସବୁ ନାହିଁ ବର୍ତ୍ତମାନ ଜଣେ ସ୍ତ୍ରୀ ତା' ସ୍ୱାମୀ ମରିଗଲା ପରେ ଆଉ ଜଣ ଆଉ ଜଣେ ପୁରୁଷକୁ ବିବାହ କରିପାରୁଛି ଏହା ସହ ଆଉ ବାଲ୍ୟବିବାହ ପ୍ରଥା ମଧ୍ୟ ନାହିଁ ଗୋଟେ ଝିଅକୁ ଅଠର ବର୍ଷ ନ ହେବା ଯାଏଁ ସେ ଯଦି ତାକୁ ଯଦି ବାହା ଦିଆଯାଏ ତା'ହେଲେ ତା' ପରିବାର ଲୋକ ଦଣ୍ଡ ପାଇବେ ସେହି ବ୍ୟବସ୍ଥା ହୋଇଛି ଯାହା ଫଳରେ ଆମ ଓଡ଼ିଶାର ଲୋକମାନେ ଆଉ ସେଭଳି କୁସଂସ୍କାର କିମ୍ବା ଅନ୍ଧବିଶ୍ୱାସରେ ଶିକାର ହେଉନାହାନ୍ତି ଏହା ସହିତ ଓଡ଼ିଶାବାସୀ ଶିକ୍ଷିିତ ହେବା ଯୋଗୁଁ ନାରୀମାନଙ୍କ ମହତ୍ଵ ବୁଝିପାରିଛନ୍ତି ଏବଂ ତାଙ୍କର ଗୁରୁତ୍ୱ ମଧ୍ୟ ଜାଣିପାରିଛନ୍ତି ସେମାନେ ବୁଝିପାରିଛନ୍ତି ଯେ ଜଣେ ଝିଅ ଚାହିଁଲେ ସବୁକିଛି କରିପାରିବ ଯେମିତି କଳ୍ପନା ଚାୱଲା ଆକାଶକୁ ଉଡ଼ି ଉଡ଼ି ଯାଇ ପାରିଥିଲେ ଏବଂ ରମାଦେବୀ ମାଳତୀ ଦେବୀ ବୋଲି ମହିଳାମାନେ ଦେଶର ସ୍ଵାଧୀନତା ପାଇଁ ନିଜର ଜୀବନକୁ ବଳିଦାନ ଦେଇଦେଇଥିଲେ କେତେ ସଂଘର୍ଷ କରି ସେମାନେ ମୋ ଭାରତ ସ୍ଵାଧୀନ ହେବାରେ ଅଂଶଗ୍ରହଣ କରିଥିଲେ ଏହା ସହ ଏବଂ ଘରୋଇ ଅର୍ଥନୀତିରେ ମଧ୍ୟ ବଦଳିଛି ଆଗରୁ କେବଳ ପୁରୁଷମାନେ ଘରର ସବୁ ଟଙ୍କା ପଇସା ହିସାବ ବୁଝୁଥିଲେ କିନ୍ତୁ ବର୍ତ୍ତମାନ ଘରର ମୁଖ୍ୟ ହେଉଛନ୍ତି ହେଉଛିି ଜଣେ ସ୍ତ୍ରୀ ସେ ଘରର ସମସ୍ତ ଦାୟିତ୍ୱ ନେଉଛି ସବୁ ଟଙ୍କା ପଇସାର ହିସାବ ରଖୁଛି ଠିକ୍ ସେମିତି ମାଳତୀ ଚୌଧୁରୀ ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ ସେ ସ୍ଵାଧୀନତା ସଂଗ୍ରାମରେ ତାଙ୍କ ଅଂଶଗ୍ରହଣ କରିଥିଲେ ଜଣେ ଝିଅ ଡକ୍ଟର୍ ହୋଇପାରୁଛି ଏବଂ କିରଣ ବେଦି ଜଣେ ଆଇ ପି ଏସ୍ ଅଫିସର୍ ସେ ବି ଜଣେ ଝିଅ ଥିଲେ ଠିକ୍ ସେମିତି ଅନେକ ଇନ୍ଦିରା ଗାନ୍ଧୀ ଭାରତର ବୁଲ୍ବୁଲ୍ ହେଉଛନ୍ତି ବୁଲ୍ବୁଲ୍ ସେ ରମାଦେବୀ ଇତ୍ୟାଦି କେତେକ ମହିଳା ଆଜିମାନେ କି ତାଙ୍କର ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ସହ ସେମାନେ ଲୋକମାନଙ୍କୁ ଜଣାଇ ଦେଇଛନ୍ତି ଯେ ନାରୀର ଗୁରୁତ୍ୱ କ'ଣ ମହତ୍ତ୍ଵ କ'ଣ ସେମାନଙ୍କ ପାଇଁ ଆଜି ଆମେ ଏଇଠି ପହଞ୍ଚିପାରିଛେ ଏବଂ ନାରୀମାନଙ୍କର ମହତ୍ଵ ଲୋକମାନେ ବୁଝିବା ଯୋଗୁଁ ଆମେ ଆଜି ଶିକ୍ଷିତ ହୋଇପାରିଛେ ପାଠ ପଢ଼ିବାର ସୁଯୋଗ ପାଇପାରିଛେ ଆଗରୁ ତ ଝିଅମାନଙ୍କୁ ଶିକ୍ଷା ଦିଆଯାଉନଥିଲା କିନ୍ତୁ ବର୍ତ୍ତମାନ ଶିକ୍ଷା ଦେଇଯାଉଛି ଦିଆଯାଉଛି ଯାହା ଫଳରେ ଆମେ ଶିକ୍ଷିତ ହୋଇ ଆଜି ଆଜି ଏହି ଜାଗାରେ ପହଞ୍ଚିଛେ